ଆମର ନିକଟବର୍ତ୍ତିରେ ଗାଁରୁ କିଛି ଦୂରରେ ଗୋଟେ ଛୋଟ ସହର ଅଛି ସେ ସହରର ନାମ ହେଲା ମୁଁ ସେଠିକୁ ଦିନକୁ ଦୁଇଥର ଯାଏ କାହିଁକିନା ମୁଁ ସେଠି କମ୍ପ୍ୟୁଟର କ୍ଲାସ୍ କରେ ଏବଂ କମ୍ପ୍ୟୁଟର କ୍ଲାସ୍ କରିବା ସାଙ୍ଗରେ ମୁଁ ମୋର କିଛି ଅଭାବ ରହିଥିବା ଜିନିଷ ସେଠି କିଣି ମଧ୍ୟ ମୋ ସାଙ୍ଗମାନଙ୍କର ସାଙ୍ଗରେ ଯାଇ ଆମେ ଡ୍ରେସ୍ ଦୋକାନକୁ ମଧ୍ୟ ଯାଉଁ ଯେତେ ଦରକାର ସେଇଟା ଆ ବହୁତ ଜିନିଷ କିଣିଥାଉଁ ସେଥିରେ ଖାଇ ପିଇକି ଆମେ ଆସିଥାଉ ଆମର ଉଦ୍ଦେଶ୍ୟ ଥାଏ କମ୍ପ୍ୟୁଟର କ୍ଲାସ୍ କରିବାକୁ ସେଠ ବି ପାଠ ପଢ଼ିଥାଉଁ ଏବଂ ତାଙ୍କେ ସେତେବେଳେ ଯେତେବେଳେ ଛୁଟି ହୋଇଥାଏ ଛୁଟି ହେବା ପରେ ଆମେ କିଣାବିକା କରି ବୁଲାବୁଲି କରି ସାଙ୍ଗମାନଙ୍କ ସହିତ ଆମେ ଘରକୁ ଫେରିଥାଉ ଆମେ ମାସିକ ତିରିଶ ତିରିଶଥର ଏମିତି ଯାଇଥାଉ ଗଲାବେଳେ ମଧ୍ୟ କିଛି ଖାଇକି ଯାଉଁ ଫେରିଲାବେଳେ ମଧ୍ୟ କିଛି କିଣିକି ମୋର ଯେତିକି ଦରକାର ଥିବ କିଣିକି କମ୍ପ୍ୟୁଟର କ୍ଲାସ କରିକି ସାରିକି ଆମେ ଘରକୁ ଫେରୁୁ